ଯେହେତୁ ଆମେ ରାୟଗଡ଼ାର ସହରରେ ରହୁଛୁ ତେଣୁ ଆମର ଏଠାରେ ଅଗଣା କିମ୍ବା ବା ବାରିପଟ ନାହିଁ ସେଥିପାଇଁ ଆମେ ଆମ ଛାତରେ କି ବଗିଚା କରିଛୁ ଛୋଟ ବଗିଚାଟିଏ କରିଛୁ ଯେଉଁଥିରେ କି କାକୁଡ଼ି କଲେରା କଖାରୁ ପରି କିଛି ଲତା ଜାତୀୟ ପନିପରିବା ଜିନିଷ ଏବଂ ଫୁଲ ଗଛମାନ ସବୁ ଲଗାଇଛୁ ଯେହେତୁ ଆମେ ଛାତରେ କରିବାର ରିଜନ୍ ହେଉଛି କି କଖାରୁ କାକୁଡ଼ି କଲରା ଏମାନଙ୍କୁ ସବୁ ଆଶ୍ରା ଦରକାର ଏବଂ ତାହାକୁ ଆଶ୍ରା ଦେବା ପାଇଁକା ଛାତ ସବୁଠାରୁ ବେଷ୍ଟ୍ ଉପାୟ ସହରମାନଙ୍କରେ ସେଥିପାଇଁ ଆମେ ଛାତରେ ତାହାକୁ ଲଗାଇଛୁ ଯାହାଦ୍ୱାରାକି ସେମାନେ ଆଶ୍ରା ପାଇ ବଢ଼ିବେ ଏବଂ ଲତା ଜାତୀୟ ଗଛ ଯେହେତୁ ତାଙ୍କୁ ଟିକେ ଫଳ ଯାକ ଓହଳି କି ରହିଲେ ତାହା ମାନେ ଭଲରେ ଫଳିବ ସେଥିପାଇଁ ଛାତରେ ଲଗାଯାଇଛି ତାହା ଏବଂ ଫୁଲ ଗଛଗୁଡ଼ିକୁ ମଧ୍ୟ ଟିକେ ଖରା ଏବଂ ପାଣି ମଧ୍ୟ ଦରକାର ତ ଛାତରେ ଲଗେଇଲେ ପ୍ରପର୍ ଖରା ମଧ୍ୟ ହେବ ଏବଂ ବାୟୁ ଚଳାଚଳ ମଧ୍ୟ ବହୁତ ଭଲ ହେବ ସହରମାନଙ୍କରେ ସେଥିପାଇଁ ଆମେ ଛାତରେ ତାହାକୁ ଲଗାଇଛୁ ଏବଂ ଆଲୋକ ଯେତେ ଅଧିକ ପଡ଼ିବ ଏବଂ ସେତେ ଖାଦ୍ୟ ପ୍ରସ୍ତୁତ ମଧ୍ୟ ହେବ ଏବଂ ଫୁଲ ବି ବହୁତ ସୁନ୍ଦର ହେବ ତାହା ମଧ୍ୟ ଆଉ ଗୋଟେ ରିଜନ୍ କି ଆମେ ଛାତରେ ଗଛ ଲଗାଇଛୁ ଛାତରେ ଗୋଟେ ଛୋଟ ବଗିଚାଟିଏ କରିଛୁ ସେହି ବଗିଚା ଛାତରେ ହେବା ଦ୍ୱାରା ଆମର ବିଭିନ୍ନ ଋତୁରେ ବିଭିନ୍ନ ପ୍ରକାର ପନିପରିବା ଏବଂ ଫୁଲଗୁଡ଼ିକ ମଧ୍ୟ ଫୁଟୁଅଛି